ହଁ ଆଜ୍ଞା ନମସ୍କାର୍ ହଁ ଇଏ ଆମର ଆମର ଇଏ ରାତି ଯାକ ଦେଖନ୍ତୁ ଆମରି ଗାଁ ପାଖେ ଏଇଟା ଆମ ଘର ପାଖେ ଏଇଟା ଚୋରମାନେ ଇସନ୍ ତ ଟିକେ ପହଞ୍ଚନ୍ତୁ ଜଲ୍ଦି ଟିକେ ଆପଣଙ୍କ ଘୋଟା ଲେନ୍ କେ ଜରୁରୀ ଟିକେ ଆସନ୍ତୁ ୟିଟା ଇଏ ଇଏ ଦୁଇ ଘଣ୍ଟା ହେଲାଣି ଟିକେ ଜଲ୍ଦି ଆସନ୍ତୁ ୟିଟା ହେଉଛି ଆମର ନୂଆପଡ଼ାର ୱାର୍ଡ଼ ନମ୍ୱର ଏକ ନୂଆପଡ଼ାର ୱାର୍ଡ଼ ନମ୍ୱର ଏକ ୟିଟା ଗୋଟିଏ ୟିଟା ଦୁଇ ଘଣ୍ଟା ତ ହୋଇଛି ହଁ ଆମର୍ ତାଙ୍କଟା କରିବା କରନ୍ ମାନେ ଆମର ପଡ଼ୋଶୀ ଘର୍ଟେ ଚୋରି ହେଇଛି ହଁ ରାତି ରାତି ରାତି ନଅ ଦଶ ବୋଧେ ଆଡ଼ି କି ଦଶ ଏଗାର ବୋଧେ ଆଡ଼ି କି

ତ ଏଥି ଲାଗି ଆପଣଙ୍କୁ ଟିକେ ରିକ୍ୱେଷ୍ଟ ନାଇ ଆଜି ହଁ ତ ଇଏ ଜଲ୍ଦି ଆପଣ ଆସନ୍ତୁ ଟିକେ ଦେଖନ୍ତୁ ଆମର ଘର ପାଖ ଆମର ଘର ପାଖରେ ଏଇଟା ପୁରା ଚୋରି ବନେଇ ଦିଅନ୍ତି ସବୁ ତ ସେଥିରେ ଆପଣଙ୍କୁ ଆମେ ରିକ୍ୱେଷ୍ଟ କରୁଛୁ ଟିକେ ଜଲ୍ଦି ବା ଆସନ୍ତୁ ଟିକେ ହଁ ଏଇ ନମ୍ୱରରେ କଲ୍ କରନ୍ତୁ ଏଠି କି ଆସନ୍ତୁ ମୋ ନାଁ ହେଉଛି ଇଲିଦ୍ୱା ନୂଆପଡ଼ା ୱାର୍ଡ଼ ନମ୍ୱର ଏକ ହଁ